ହ୍ୟାଲୋ ଆପଣ ସେ ପଞ୍ଚୁ ଭାଇ ତ ମତେ ଜାଣି ପାରୁଛନ୍ତି ମୁଁ ଯୋଉ ସାଁ'ପୁର ଯାଇଥିଲି ସେ ସାଁ'ପୁରରେ ଯେଉଁ ଆପଣ ନେଇକି ପହଞ୍ଚାଇ ଦେଇଥିଲେ ଆଜ୍ଞା ଆଜ୍ଞା ମୋତେ ଆପଣଙ୍କ ବ୍ୟବହାର ବହୁତ ଭଲ ଲାଗିଥିଲା ମୋତେ ଆପଣଙ୍କର ଯେଉଁ ସାହାଯ୍ୟ ଦେଇଥିଲେ ମୋତେ ଠିକ୍ ଜାଗାରେ ନେଇକି ପହଞ୍ଚାଇ ଦେଇଥିଲେ ଭଦ୍ରାମିର ସହିତ ନେଇକି ପହଞ୍ଚେଇ ଦେଇଥିଲେ କୌଣସି ରାସ୍ତାରେ ମୋତେ କିଛି ଅଭାବ ଅଘଟଣ ହୋଇ ନଥିଲା ଆପଣ ସେ ପଞ୍ଚୁ ଭାଇନା ମତେ ଯେତେବେଳେ ଦରକାର ପଡ଼ିବ ଆପଣଙ୍କର ସାହାଯ୍ୟ ମତେ ଏତେ ଭଲ ଲାଗିଛି ମୁଁ ଆପଣଙ୍କର ଋଣ ଶୁଝି ପାରିବିନି ଆପଣଙ୍କର ଯେତେବେଳେ ଦରକାର ପଡ଼ିବ ମୁଁ ଆପଣଙ୍କୁ ହିଁ ଡାକିବି ମୋର ପରିବାରର ଯେତେବେଳେ ଯିବା ପାଇଁ ଚାହିଁବେ ଆପଣ ହିଁ ନେଇକି ଯିବେ ମୋର ଆପଣଙ୍କର ସାହାଯ୍ୟ ନିହାତି ଦରକାର ଆପଣ ବହୁତ ଭଲ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମୋତେ ଭଲ୍ ଠିକ୍ ଜାଗାରେ ପହଞ୍ଚାଇ ଦେଇଥିବାରୁ ମୋର କିଛି ଅସୁବିଧା ନ ହୋଇଥିବାରୁ ମୋ'ର ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ମୋତେ ଠିକ୍ ଜାଗାକୁ ନେଇକି ପହଞ୍ଚେଇ ଦେଇଥିଲେ